ସାର୍ ନମସ୍କାର ସାର୍ ମଧୁବାବୁ କହୁଛନ୍ତି ତ ଆଜ୍ଞା ସାର୍ ଆପଣଙ୍କର ଗାଡ଼ି ଫାଙ୍କା ଅଛି ଆଜ୍ଞା ସାର୍ ଆମେ କ'ଣ କି ଆମେ ଯେଉଁ ମହିଳା ମିଶନ ଶକ୍ତି ଏଇନା ବାହାରିଛି ଆମେ ସେଇଥିରୁ କିଛି ଇ ସି ସି ଆର ପି ମାନେ ଆମେ ଭାବି ଆଜି ମିଟିଂ ଅଛି ତ ଆମେ ଟିକେ ଯିବା ପାଇଁ ଘସିପୁରା ଚାହୁଁଥିଲୁ ଆପଣଙ୍କ ଗାଡ଼ି ଫାଙ୍କା ଅଛି ତ ଆଜ୍ଞା ଆମର ଚଉଦ ତାରିଖ ଦିନ ଆମର ମିଟିଂ ଅଛି ଚଉଦ ତାରିଖ ବୁଧବାର ଦିନ ଆମର ଦିନ ଦଶଟାରୁ ଏଠୁ ବାହାରିବୁ ଆପଣ ଯଦି ନଅଟା ବେଳେ ଆସିକି ପହଞ୍ଚିଯିବେ ଆମେ ଖୁସି ହେବୁ ଆଉ ସାର୍ ଆପଣଙ୍କ ଗାଡ଼ିରେ କେତେଟା ସିଟ୍ ଅଛି ଆଜ୍ଞା ଯଦି ଆପଣ ଗାଡ଼ିରେରେ ନଅଟା ସିଟ୍ ଅଛି ତା'ହେଲେ ଠିକ୍ କଥା ଆମେ ବେଶୀ ବି ଯାକଧରରେ ଯାଇ ପାରିବୁନି ଆମେ ନିଶ୍ଚୟ ଭାବୁଛୁ କି ଆମେ ଇଏରେ ଜିମୁଁ ବସିକିନି ଆରାମସେ ଠେଲାପେଲାରେ ହେଲେବି ଭଲ ନୁହେଁ ଆଜ୍ଞା ଆଜ୍ଞା ଆମେ ଚାହୁଁଛୁ କି ଆପଣ ନଅଟା ବେଳେ ଆସିକି ଆମ ଘରେ ପହଞ୍ଚନ୍ତୁ ଆଉ ଆମେ ସବୁ ମହିଳା ମାନେ ଆମର ମିଟିଂ ଅଛି ଆମେ ଯାଇକିନା ଘଷିପୁରାରେ ଯେମିତି ଦଶଟା ସୁଦ୍ଧା ପହଞ୍ଚିବାକୁ ଚାହୁଁଛୁ ସାର୍ ଆପଣ କେତେ ଭଡ଼ା ନେବେ ଏତେ କ'ଣ ହଜାର ଟଙ୍କା ମ ଏଇତ ଆମର ବାଟ ହେଲା ଏଇଠୁ ଏତିକି ଘସିପୁରା ଏଇଠି ପାଞ୍ଚଶହ ସାର୍ ନିଅନ୍ତୁ ଅତି ବେଶୀରେ ଆଉ ଶହେ ନେବେ ଅଧିକ ହଜାରେ ଟଙ୍କା କ'ଣ ଆଜ୍ଞା ହଉ ରହିଲୁ ନମସ୍କାର ଆପଣ ଚଉଦ ତାରିଖ ବୁଧବାର ଦିନ ଆସି ନଅଟା ସୁଦ୍ଧା ଆମ ବଡ଼ପଦନା ଗ୍ରାମରେ ପହଞ୍ଚିଯିବେ